ଦେଖନ୍ତୁ ମୁଁ ଯେତେବେଳେ ଚାଷ କରୁଛି ମୁଁ ସାଧାରଣତଃ ଚାହେଁ ମୋ ଚାଷରେ ଯେଉଁ ହେଉଥିବା ଫଳ ଫୁଲ ଯାହାବି ସବୁ ଭଲ ହେଉ ଆଉ ମୋ ଜିନିଷଟାକୁ ସମସ୍ତେ କିଣନ୍ତୁ ଆଉ ନେଇକି ତାକୁ ବ୍ୟବହାର କର କିମ୍ବା ଖାଆନ୍ତୁ କାରଣ ମୁଁ ଯେତେବେଳେ ଚାଷ କରେ ମୁଁ ନୂଆ ଜିନିଷ କିଛି କରିବାକୁ ଚେଷ୍ଟା କରେ କାଇଁନା ଆଜିର ଦିନରେ ଲୋକମାନେ ଅଧିକ ଅମଳ ପାଇବା ପାଇଁ ରାସାୟନିକ ସାର ରାସାୟନିକ ବିଷ ଏହି ସବୁ ଜିନିଷ ବ୍ୟବହାର କରିଥାନ୍ତି କୀଟନାଶକ ଭାବରେ ରାସାୟନିକ ଜିନିଷ ମଧ୍ୟ ବ୍ୟବହାର କରିଥାନ୍ତି କିନ୍ତୁ ମୁଁ ସାଧାରଣତଃ ଜୈବିକ ସାର ଜୈବିକ କୀଟନାଶକ ସବୁ ବ୍ୟବହାର କରିଥାଏ ଯାହାଦ୍ୱାରା ଲୋକମାନଙ୍କର କିଛି ଖାଇବା ଦ୍ୱାରା କିଛି କ୍ଷତି ନ ହେବ ଆଉଆଜି ଦେଖନ୍ତୁ ରାସାୟନିକ ସାର ଖାଇ ସାରିଲା ରାସାୟନିକ ସାର ବିଷ ଦେଲା ପରେ ଯେଉଁ ଫଳ ସେଥିରେ ହେଉଛି ସେଗୁଡ଼ିକ ଖାଇଲେ ଲୋକଙ୍କୁ ବିଭିନ୍ନ ପ୍ରକାର ରୋଗ କ୍ୟାନ୍ସର ହେଉ ଡାଇବେଟିସ ହେଉ ଏହି ସବୁ ଜିନିଷ ଦିନକୁ ଦିନ ହେଉଛି କିନ୍ତୁ ଜୈବିକ ସାରରେ ଯଦି ଆମେ ଚାଷ କରିବା ତାହେଲେ ଆମର ଚାଷର ଭଲ ରହିବ ଆଉ ଏହି ଯେଉଁ ରୋଗ ପ୍ରତିରୋଧକ ଶକ୍ତି ଆମର ମଧ୍ୟ ବଢ଼ିବ